ଆମ ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ କଳାକାରମାନେ ନିଜର ପରମ୍ପରାକୁ ବଜାୟ ରଖିବା ପାଇଁ ପାଇକ ଆଖଡ଼ା ନାଚ କରିଥାନ୍ତି ସେମାନେ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ସେଠାରେ ଯାଇକି ପାଇକ ଆଖଡ଼ା ନାଚ କରନ୍ତି ପାଇକ ଆଖଡ଼ା ନାଚ ତାଙ୍କର ପରମ୍ପରା ଭାବି ସେମାନେ ବହୁତ ନିଷ୍ଠାରେ କରିଥାନ୍ତି ଏବଂ ସବୁଠି ମଧ୍ୟ ଉପକୃତ ହୋଇଥାନ୍ତି ସେମାନେ ସବୁଠି ମାନପତ୍ର ଓ ପୁରସ୍କାର ମଧ୍ୟ ପାଇଥାନ୍ତି ସେମାନେ ବାହାର ରାଜ୍ୟକୁ ଯାଇ ସେଠାରେ ପାଇକ ଆଖଡ଼ା ନାଚ ଦେଖାଇଥାନ୍ତି ଏବଂ ଆମ ଖୋର୍ଦ୍ଧା ଜିଲ୍ଲାକୁ ସମସ୍ତଙ୍କୁ ଚିହ୍ନାଇଥାନ୍ତି ପାଇକ ଆଖଡ଼ା ନାଚ ଲାଗି ଆମ ଖୋର୍ଦ୍ଧା ଜିଲ୍ଲା ସବୁଠାରେ ସମସ୍ତେ ଜାଣନ୍ତି ପାଇକ ଆଖଡ଼ା ନାଚ ତାଙ୍କର ଏକ ପରମ୍ପରା ବୋଲି ସେମାନେ ସମସ୍ତଙ୍କୁ ମୂଲ୍ୟବୋଧ କରିଥାନ୍ତି